ହଁ ଆମେ ଫ୍ୟୁଜନ୍ ରୋଷେଇ ସହିତ ପରୀକ୍ଷଣ କରିଛୁ ଆଉ ସାଂସ୍କୃତିକ ପରମ୍ପରାର ଉପାଦାନ କୁ ମଧ୍ୟ ରୋଷେଇରେ ଯୋଗ ଦେଇଛୁ ଆମର ଯେମତି ବହୁତ ପର୍ବ ଅଛି ରଜପର୍ବ ଗୁରୁବାର ଓଷାରେ ଏମିତି ଅନ୍ୟାନ୍ୟ ବହୁତ ଗୁଡ଼ିଏ ଓଡ଼ିଆ ଘରର ପର୍ବ ଅଛି ସେଥିରେ ମଧ୍ୟ ଆମେ ସାଂସ୍କୃତିକ ଉପାଦାନ ଗୁଡ଼ାକୁ ମିଶ୍ରଣ କରୁ ସେସବୁ ହେଉଛି ପିଠା ପଣା ଖିରି ଏମତି ବହୁତ କିଛି ଆମେ ସାଂସ୍କୃତିକ ପରମ୍ପରାରେ ରୋଷେଇକୁ ମଧ୍ୟ ଉପାଦାନ ଗୁଡ଼ିକ ମିଶ୍ରଣ କରୁଛୁ